ଦେଖନ୍ତୁ ମଣିଷମାନଙ୍କ ପରି ପଶୁମାନଙ୍କ ଦେହରେ ବି ରୋଗ ଅଛି ଗାଈ ଗୋରୁମାନଙ୍କ ଦେହରେ ବି ରୋଗ ଅଛି ଯେମିତିକି ଆମେ ସାଧାରଣତଃ ଜାଣୁ ଯେ ଗାଈ ଗୋରୁଙ୍କ ଦେହରେ ଫାଟୁଆ ସେମାନଙ୍କ ଗୋଡ଼ ରେ ଫାଟୁଆ ରୋଗ ଥାଏ ଏବଂ ଥନା ଥନ ଧନହରା ରୋଗ ଥାଏ ଏବଂ ଏମିତି ବିଭିନ୍ନ ପ୍ରକାର ରୋଗ ଥାଏ ଯେଉଁ ଗୁଡ଼ାକୁ ଆମେ ଯେଉଁଟା ଦେଶୀ ଚିକିତ୍ସା ଭାବରେ ଜାଣିଛୁ ଗରମ ହଳଦୀ ଲଗାନ୍ତି ତାପରେ ଏବଂ ଯେଉଁଟା ଆମେ ଦେଶୀ ଚିକିତ୍ସାରେ ନ କରିପାରିଲେ ଆମ ପାଖରେ ଥିବା ଭିଏସିମାନଙ୍କୁ ପଚାରିକି ସେମାନଙ୍କର ସେମାନଙ୍କର କହିବା ଅନୁସାରେ ଆମେ ଚିକିତ୍ସା କରୁ ଔଷଧ ଆଣୁ ଏବଂ ଆମେ ତାହାର ଚିକିତ୍ସା କରିନପାରିଲେ ଡାକ୍ତରମାନଙ୍କର ପରାମର୍ଶ ନେଇ ଡାକ୍ତରମାନଙ୍କୁ ଏବଂ ନିଜେ ଡାକିକରି ସେମାନଙ୍କର ଚିକିତ୍ସା କରାଉ ଯେଉଁ ଔଷଧ ମଲମ ସେମାନେ କୁହନ୍ତି ସେଇ ହିସାବରେ ଆମେ ବ୍ୟବହାର କରୁ ତେଣୁକି